ଆମ ଅଞ୍ଚଳରେ କର୍କଟ ଭଳି ରୋଗ କିମ୍ବା ଗଭୀର ରୋଗର ଚିକିତ୍ସା ପାଇଁ ସୁବିଧା କିଛି ନାହିଁ ଏସବୁର ସୁବିଧା ଯଦି ଆମ ଅଞ୍ଚଳରେ ମିଳନ୍ତା ତାହେଲେ ବହୁତ ଭଲ ହୁଅନ୍ତା କାହିଁକିନା ୟାଠୁ ଆହୁରି ବଡ଼ ବଡ଼ ରୋଗ ବି ଅଛି କି ଏ ରୋଗ ପାଇଁ ତ ଏକରେ ସୁବିଧା ନାହିଁ ତ ଲୋକମାନେ ଅନ୍ୟ କିଏ ବ୍ରହ୍ମପୁର କିଏ ପୁରୀ କିଏ ଅ ଆମର ଭୁବନେଶ୍ୱର ଯାଆନ୍ତି କିଏ ବୁର୍ଲା ଯାଆନ୍ତି ଏମିତି ବିଭିନ୍ନ ପ୍ରକାର ମେଡ଼ିକାଲ ଦୁନିଆଁ ମେଡ଼ିକାଲ ଯାଆନ୍ତି ଯେଉଁଟାକି ଆମ ଅଞ୍ଚଳରେ ନାହିଁ ଏସବୁର ଯଦି ସୁବିଧା ଯଦି ଥାଆନ୍ତା ତା'ହେଲେ ଲୋକମାନେ ଏତେ ସବୁ ଅସୁବିଧା ହୁଅନ୍ତେ ନାହିଁ କାହିଁକିନା ବହୁତ ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି ଯିଏକି ପଇସା ବି ପାଆନ୍ତି ନାହିଁ ବାହାରକୁ ଯିବା ପାଇଁ ଏହି ରୋଗର ଚିକିତ୍ସା ପାଇଁ ଏତେ ଦୂର ଲୋକ ଯାଇ ବି ପାରୁନାହାନ୍ତି ଆମ ଅଞ୍ଚଳରେ ଏସବୁର ଯଦି କିଛି ସୁବିଧା ହୁଅନ୍ତା ତାହାଲେ ବହୁତ ଭଲ ହୋଇଥାନ୍ତା